ଆମର ଶିଳ୍ପ ବୃତ୍ତିଗତମାନଙ୍କୁ ଏକାଠି କରିଥାଏ ଗୋଟେ ମେଲାଡ଼ା ଯେନ୍ତା କି ଆମର ବରଗଡ଼ରେ ହୁଏ ଧନୁଯାତ୍ରା ଯେନ୍ତା କି ବହୁତ ଲୋକ ଆସନ୍ତି ସେଥିରେ ତା'ପରେ ବିଭିନ୍ନ ପ୍ରକାର ଜିନିଷ୍ ପତ୍ର ନେଇ କିରି ସେମାନେ ଆସନ୍ ଆଉ ସେମାନେ ତେଣୁ ମେଲାରେ ତାଙ୍କ ଷ୍ଟେନ୍ ଗାଡ଼ି ତାଙ୍କର ଜିନିଷ ପତ୍ର କେ ସୋ କରୁଛନ୍ ଲୋକ ଲୋକର ସାମ୍ନାରେ ଗଲେ ସେମାନେ ଆମେ ଲୋକମାନେ ଦେଖି କିନି ବହୁତ ନୂଆ ନୂଆ ଜିନିଷ ସେମାନେ ତାଙ୍କର ଗୋଟିଏ କମିଟି ବୁଲା ସନ୍ ତା'ପରେ ସେମାନେ ତାଙ୍କର ବିଜିନେସ୍କେ ଆଗକେ ବଢ଼ାବାର୍ ଲାଗି କିଛି ନୂଆ ନୂଆ ଜିନିଷ୍ ପତ୍ର ଏମିତି ସଙ୍ଗେ ଲାଗି ଆମର ଓଡ଼ିଶାରେ ମୁଁ ବରଗଡ଼ ଦେଖିଲେ ବହୁତ ତା'ର ମାନେ ନୂଆ ନୂଆ ଜିନିଷମାନେ ସେମାନେ ବନାସନ୍ ଯେନ୍ତା କି କେନେଗୁଡ଼ିଏ ଆମେ କେବେ ନାଇ ଜାନ୍ତି କି ନିଜ ଦା ତାଙ୍କ ସୋ ଷ୍ଟଲ୍ମାନ ଲାଗେ ଗାଡ଼ି ମଟର୍ ତା'ପରେ ଆଉ ବହୁତ ଜିନିଷ୍ ଗୁଡ଼ାଏ ତା'ରମାନେ